ଆଗ କାଳରେ ଲୋ ଆଗ କାଳରେ ଲୋକମାନେ ହାତରେ କୁଲା ଭୁଗା ତିଆରି କରୁଥିଲେ କିନ୍ତୁ ବର୍ତ୍ତମାନ ଲୋକମାନେ ପ୍ଲାଷ୍ଟିକ ଜିନିଷ ବ୍ୟବହାର କରୁଛନ୍ତି ଲୋକମାନେ ହାତରେ ବୁଣା ହୋଇଥିବା ଲୁଗାକୁ ପରିଧାନ କରୁଥିଲେ କିନ୍ତୁ ଏବେ ସେମାନେ ଦୋକାନ ବଜାରରେ ବିକ୍ରି ହେଉଥିବା ଫ୍ୟାନ୍ସି ଶାଢ଼ୀ ବ୍ୟବହାର କରୁଛନ୍ତି ଲୋକମାନେ ଆଗକାଳରେ ମାଟି ହାଣ୍ଡି ତିଆରି କରୁଥିଲେ କିନ୍ତୁ ବର୍ତ୍ତମାନ ଦୋକାନରେ ବିକ୍ରି ହେଉଥିବା ପ୍ଲାଷ୍ଟିକ ଜିନିଷ ବ୍ୟବହାର କରୁଛନ୍ତି